ଆମେ ଓଡ଼ିଆ ଆମ ଭାଷା ଓଡ଼ିଆ ଆମେ ସମସ୍ତେ ଓଡ଼ିଆ ବେଶୀ କହୁ ଓଡ଼ିଆରେ ଓଡ଼ିଆ କଥାବାର୍ତ୍ତା ହେଲେ ଆମକୁ ଭାରି ଗର୍ବ ଲାଗେ ଆମର ତା'ସହିତ ମଧ୍ୟ ହିନ୍ଦୀ ଭାଷା ଅଛି ହିନ୍ଦୀ ଭାଷାରେ ଯେତେବେଳେ ଆମେ ବାହାରକୁ ରାଜ୍ୟକୁ ରାଜ୍ୟ ବାହାରକୁ ଯାଉ ସେତେବେଳେ ଆମେ ଓଡ଼ିଆ କହିଲେ ଆମ କଥା କେହି ବୁଝିପାରନ୍ତି ନାହିଁ ତେଣୁ ଆମେ ସେଇଠି ବହୁତ ଅସୁବିଧାରେ ପଡ଼ୁ ସମ୍ମୁଖୀନ ହେଉ ଯେତେବେଳେ ହିନ୍ଦୀ ଭାଷାରେ ତାଙ୍କ ସାଙ୍ଗରେ କଥାବାର୍ତ୍ତା କରୁ ସେମାନେ ଆମ କଥା ବୁଝିପାରନ୍ତି ଆମ ବି ତାଙ୍କ କଥା ବୁଝୁ ସେଥିପାଇଁ ଆମକୁ ଆଉ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ନାହିଁ